ସରକାରୀ ଯୋଜନା ଗୁଡ଼ିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧୁ ବାବୁ ପେନସନ୍ ଯ ବସୁଧା ଆହାର ଟଙ୍କିକିଆ ଚାଉଳ ଅନ୍ତୋଦୟ ଯୋଜନା ଏସଏଚଜି ଗ୍ରୁପ ମା ମାନଙ୍କୁ ଋଣ ଯୋଗ ଯୋଗାଯୋଗ ବିଦ୍ୟୁତ୍ ବିପିଏଲ କଲ୍ୟାଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୃଷି ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମୀଣ ରୋଜଗାର ଯୋଜନା ହରିଶ୍ଚନ୍ଦ୍ର ଯୋଜନା ପରିବାର କଲ୍ୟାଣ ଯୋଜନା ଜନନୀ ସୁରକ୍ଷା ଯୋଜନା ଆମ୍ବୁଲାନ୍ସ ଶହେ ଆଠ ମାତୃ କଲ୍ୟାଣ ଯୋଜନା